ଆମେ ସଂକୀର୍ତ୍ତନ ନାମ କରି ଯାଇଥିଲୁ ଦଶପଲ୍ଲା ସେହି ସମୟରେ ସୂର୍ଯ୍ୟ ଉଦୟରେ ସମସ୍ତେ ସକାଳୁ ସକାଳୁ ଗାଧୋଇ ଆସି ଭଗବାନଙ୍କୁ ଡାକିଲୁ ଏବଂ ବହୁତ ଲୋକଙ୍କ ସହିତ ମିଶିଲୁ ସେହି ଜିନିଷଟା ସମସ୍ତେ ଉପଭୋଗ କରି ଠାକୁରଙ୍କର ଡାକିବା ସମୟରେ ସୂର୍ଯ୍ୟଙ୍କର ଉଦୟ ଏବଂ ଲୋକମାନଙ୍କର ମନୋଭାବ ଏବଂ ଏରିଆର ସମ୍ପୂର୍ଣ୍ଣ ଭାବ ପୂର୍ଣ୍ଣ ବହୁତ ସୌନ୍ଦର୍ଯ୍ୟ ଥିଲା ଏବଂ ଭାବ ବିହ୍ଵଳ ଥିଲା ଏବଂ ସେହି ନାମ କୀର୍ତ୍ତନରେ ମଧ୍ୟ ବହୁତ ପ୍ରଚାର ପ୍ରସାରଣ ହେଲା